ବୟସ୍କ ଲୋକମାନେ ତ ଦୌଡ଼ାଦୌଡ଼ି କରିପାରନ୍ତିନି କି ଅନ୍ୟ ଯେଉଁ କ୍ରିକେଟ୍ ଭଲିବଲ୍ ଫୁଟ୍ବଲ୍ ଏହିଗୁଡ଼ିକ ଖେଳମାନ ସବୁ ଖେଳିପାରନ୍ତିନି ସେମାନେ କେଉଁ ଗଛ ତଳ ଛାଇ ତଳେ କିମ୍ବା ଘର ଭିତରେ ତାସ୍ ଖେଳନ୍ତି ଲୁଡୁ ଖେଳନ୍ତି ପଶାପାଲି ଖେଳନ୍ତି ଏବଂ ଅନେକଗୁଡ଼ିଏ ଯାହାକି ଆମେ ହୋମ୍ ଖେଳ କହୁଛେ ଚେସ୍ ଟେବୁଲ୍ ଟେନିସ୍ ଏଗୁଡ଼ା ସବୁମାନେ ଯେଉଁ ଖେଳଗୁଡ଼ିକ ଆମ ଘର ଭିତରେ ଯାହା ଆମେ କହୁଛେ ଇନ୍ଡ଼ୋର୍ ଗେମ୍ ସେହି ଖେଳଗୁଡ଼ିକ ବୟସ୍କ ଲୋକମାନେ ଘର ଭିତରେ ବସି ଖେଳନ୍ତି କାରଣ ସେମାନେ ତ ଦୌଡ଼ାଦୌଡ଼ି କରିପାରିବେନି କିଛି କିଛି ଦୌଡ଼ି ପାରିବେନି କିଛି କରିପାରିବେନି ତେଣୁ ସେମାନେ ଗଛ ଛାଇ ତଳେ କିମ୍ବା ଘର ଭିତରେ ବସିକି ଏହିସବୁ ଖେଳଗୁଡ଼ିକ ସବୁ ଖେଳିଥାନ୍ତି